ଓଡ଼ିଶା କଳା ହସ୍ତଶିଳ୍ପ କପଡ଼ା ସାମଗ୍ରୀ ଏସବୁ ପାଇଁ ବିଶ୍ୱବିଖ୍ୟାତ ଏସବୁରେ ଅତି ଚମତ୍କାର ସହିତ ସେ ତାର ନିଜ ପ୍ରଦର୍ଶନ କରିଥାଏ ଯେପରିକି ଆପଣ କହିଲେ ପୁରୀର ପଟ୍ଟଚିତ୍ର ପଟ୍ଟଚିତ୍ର ଯେଉଁଟା ସେଇଟା ପୁରୀରେ ହେଇଥାଏ ଆଉ ଚାନ୍ଦୁଆ ପିପିଲିର ଚାନ୍ଦୁଆ ତାରକାସି ଯେଉଁଟାକି କଟକରେ ହେଇଥାଏ ଆଉ ସମ୍ବଲପୁରୀ ଆମର ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ସମ୍ବଲପୁରୀ ଶାଢ଼ୀ ହେଇଥାଏ ବାନ୍ଧଣୀ କପଡ଼ା ଯାହାର ଆମ ଦେବାଦେବୀମାନଙ୍କ ପାଖରେ ଲାଗିଥାଏ ଆମେ ପ୍ରଥମେ କଥା ହେବା ପଟ୍ଟଚିତ୍ର କଥା ପଟ୍ଟଚିତ୍ର ହେଉଛି ଆମର ପୁରୀର ପଟ୍ଟଚିତ୍ର ପୁରୀର ପଟ୍ଟଚ୍ଚିତ୍ର କେବଳ ପୁରୀରେ ଦେଖିବାକୁ ନାହିଁ ଓଡ଼ିଶାର କୋଣ କୋଣରେ ଥିବା ଦେବୀ ଦେବୀ ଦେବାଦେବୀ ମାନଙ୍କର ମନ୍ଦିରରେ ଏହା ଶୋଭା ଦେଇଥାଏ ଚାନ୍ଦୁଆ ଚାନ୍ଦୁଆ ହେଉଛି ପିପିଲର ଚାନ୍ଦୁଆ ଯାହାକି କି ସବୁ ମନ୍ଦିରରେ ଆପଣ ଦେଖିବାକୁ ପାଇବେ ସବୁ ମନ୍ଦିରରେ ତାହା ଶୋଭା ଦେଇଥାଏ ତାରକାସୀ କଟକର ତାରକାସୀ ଆମର ମେଢ଼ମାନଙ୍କରେ ଲାଗିଥାଏ ଦଶହରା ମେଢ଼ ହଉ ମେଢ଼ମାନଙ୍କ ପଛରେ ଆମର ମେଢ଼ମାନଙ୍କରେ ଲାଗିଥାଏ ରୂପାର ହଁ ରୂପାର ଲାଗିଥାଏ ତ ତାକୁ ଦେଖି ପଶ୍ଚିମବଙ୍ଗ କୋଲକାତା ଏସବୁ ଲୋକ ମଧ୍ୟ ଉପଲବ୍ଧ ହଏ ଉପଲବ୍ଧି ପାଇଲେ ମାନେ ସନ୍ତୁଷ୍ଟି ହେଲେ ତ ସେ ବି ସେମାନେ ବି ଆମଠାରୁ ସେ ଜିନିଷକୁ ଦେଖି ଖୁସି ହୋଇ ସେମାନେ ବି ଆମଠାରୁ ସେ ତାରକସୀ ନେଇଥିଲେ ନେଇ ସେମାନେ ମଧ୍ୟ ମେଢ଼ରେ ଲଗଉଛନ୍ତି ସମ୍ବଲପୁରୀ ସମ୍ବଲପୁରୀ ହେଉଛି ଆମ ଓଡ଼ିଶାର ଏକ ପ୍ରସିଦ୍ଧ ଶାଢ଼ୀ ଯାହାକୁ କୁ ଆମ ଓଡ଼ିଶାର କୋଣ କୋଣରେ ଦେଖିବେ ସବୁ ଦେବାଦେବୀଙ୍କ ମନ୍ଦିରରେ ନିଶି ନିଶ୍ଚିନ୍ତ ଚଢ଼ା ହୁଏ କାରଣ ସେ ହେଉଛି ଓଡ଼ିଶାର ସମ୍ବଲପୁର ଜିଲ୍ଲାର ଶାଢ଼ୀ ଯେଉଁଟାକି ବହୁତ ପ୍ରସିଦ୍ଧ ଅଟେ ଆଜ୍ଞା ବାନ୍ଧଣି କପଡ଼ା ବାନ୍ଧଣି କପଡ଼ା ହେଉଛି ସବୁ ଦେବାଦେବୀଙ୍କ ମାନଙ୍କ ପାଖରେ ବନ୍ଧା ହୁଏ